ଓଡ଼ିଶାର ପ୍ରମୁଖ କ୍ରୀଡ଼ା ହକି କ୍ରିକେଟ୍ ଫୁଟବଲ୍ ଖୋଖୋ କବାଡ଼ି

ଟେନିସ୍ ଏଇସବୁ ଖେଳ ପ୍ଲେ' କରିବାକୁ ହେଲେ ବଡ଼ବଡ଼ ଷ୍ଟାଡ଼ିୟମ୍ ବି ଅଛି ବାରବାଟୀ ଷ୍ଟାଡ଼ିୟମ୍ରେ କ୍ରିକେଟ୍ ଖେଳ ହୁଏ କଳିଙ୍ଗ ଷ୍ଟାଡ଼ିୟମ୍ରେ ହକି ଖେଳହୁଏ ଆଉ ଅନ୍ୟାନ ଖେଳବି ହୁଏ କବାଡ଼ି ଫୁଟବଲ୍ ଖେଳିବାପାଇଁ ହେଲେ ବି ବହୁତ ବଡ଼ ବଡ଼ ଷ୍ଟାଡ଼ିୟମ୍ ବି ଅଛି ଏସବୁ ଦେଖିବାପାଇଁ ବହୁତ ଆଡ଼ୁ ବହୁତ ଦୂରରୁ କଲିକତା ବିହାର ରାଞ୍ଚି ଏସବୁ ଲୋକମାନେ ବି ଆସନ୍ତି ଏସବୁ ଯେତେବେଳେ ଦେଖନ୍ତି ଦର୍ଶକମାନେ ଦେଖନ୍ତି ହାଉସଫୁଲ୍ ହୁଏ ହାଉସଫୁଲ୍ ହବାଦ୍ଵାରା ବହୁତ ଆନନ୍ଦିତ ଲାଗେ ଏସବୁ ଖେଳ ଓଡ଼ିଶାରେ ହବାକୁ ଆମେ ଓଡ଼ିଶାରେ ଗୌରବାନ୍ୱିତ ଅନୁଭବ କରୁ